ମୋର ପ୍ରିୟ ଖେଳାଳି ହଉଛନ୍ତି ବିରାଟ କୋହଲି ସେ ଆମ ଭାରତ ପାଇଁ କ୍ରିକେଟ୍ ଖେଳନ୍ତି ବିରାଟ କୋହଲି ପାଞ୍ଚ ନଭେମ୍ବର ଉଣେଇଶିଶହ ଅଠାଅଶୀରେ ଜନ୍ମଗ୍ରହଣ କରିଥିଲେ ସେ ଭାରତୀୟ କ୍ରିକେଟ୍ର ଯିଏ ଭାରତ ଜାତୀୟ ଦଳର ବର୍ତ୍ତମାନର ଅଧିନୟକ ଅଟନ୍ତି ସେ ଘରୋଇ କ୍ରିକେଟ୍ରେ ଦିଲ୍ଲୀ ଏବଂ ଇଣ୍ଡିଆନ୍ ପ୍ରିମିଅର ଲିଗ୍ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରରେ ଡାହାଣ ହାତୀ ବ୍ୟାଟ୍ ମ୍ୟାନ୍ ଭାବରେ ଖେଳନ୍ତି ତାଙ୍କୁ ସର୍ବ କାଳନୀୟ ଶ୍ରେଷ୍ଠ ବ୍ୟାଟ୍ ମ୍ୟାନ୍ ଭାବରେ ବିବେଚନା କରାଯାଏ ମାଲେସିଆରେ ଦୁଇହଜାର ଆଠ ଅଣ୍ଡର ନାଇଣ୍ଟିନ୍ ବିଶ୍ୱକପରେ କୋହଲି ଭାରତର ଭାରତ ଅଣ୍ଡରରେ ଅଣ୍ଡର ନାଇଣ୍ଟିନ୍ର କରିଥିଲେ କିଛି ମାସ ପରେ ସେ ଉଣେଇଶି ବର୍ଷ ବୟସରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ନିଜର ଓ ଡ଼ି ଆଇ କରିଥିଲେ